ହ୍ୟାଲୋ ହଁ ଭାଇ ସାଇ ରେଷ୍ଟୁରାଣ୍ଟ୍ରୁ କହୁଥିଲେ ଆଉ ମୋ ପାଇଁ ଖାଇବାଟା ଯେଉଁ ଆଣିବେ ତା ସାଙ୍ଗରେ କିଛି ଖଲି ଦନା ବା ଗ୍ଲାସ୍ ପ୍ଲାଷ୍ଟିକ୍ ଗ୍ଲାସ୍ ଚାମଚ ଏଗୁଡ଼ାକ ଆଣିଦେବେ କ'ଣ ପାଇଁ ଏଇଠି ମୋ ପାଖରେ କିଛି ଖାଇବା ପାଇଁ ସେମିତି କିଛି ଜିନିଷ ନାହିଁ ତ ମୁଁ ଖାଇବି କାହିଁରେ ଖାଇବା ଜିନିଷ ସିନା ମଗେଇଦେଲି ଆଉ ସେହିଗୁଡ଼ାକ ଜିନିଷ ମୋ ପାଇଁ ଟିକିଏ ଆଣିଦେବେ ନହେଲେ ଅସୁବିଧା ହେବ